ବଉଦ ଜିଲ୍ଲାର ଇତିହାସ ବୌଦ୍ଧ ସ୍ତୂପ ନାମରୁ ନାମକରଣ ହୋଇଛି କିନ୍ତୁ ସେହି ବୌଦ୍ଧ ଦେବଙ୍କର ଇତିହାସ ଏଠି ବିକଶିତ ହେବା ମଧ୍ୟରେ ମଧ୍ୟ ଲୋକ ତାଙ୍କର ରକ୍ଷଣା ବେକ୍ଷଣା ତାଙ୍କର ଠିକ୍ରେ ନ କରିବାରୁ ଧିରେ ଧିରେ ତାହା ଲୋପ ପାଇଯିବାରେ ଲାଗିଥିଲା କିନ୍ତୁ ପ୍ରଶାସନଙ୍କ ତରଫରୁ ତାହା ସାହାଯ୍ୟ ହୋଇ ସେହି ବୌଦ୍ଧ ସ୍ତୂପଙ୍କର ଧିରେ ଧିରେ ଧିରେ ଧିରେ ନିର୍ମାଣ ହେବା ସହିତ ତାଙ୍କର ମଧ୍ୟ ପ୍ରଚାର ତାଙ୍କର ମଧ୍ୟ ବୌଦ୍ଧ ସ୍ତୂପ ତାଙ୍କର ମୂର୍ତ୍ତି ସ୍ଥାପନ ହେବା ସଙ୍ଗରେ ଲୋକଙ୍କର ବହୁତ ସାରା ଏଠି ଅବଦାନ ରହିଛି